ମୁଁ ପ୍ରତ୍ୟେକ ଦିନ ସକାଳ ପାଞ୍ଚଟାରେ ଦୌଡ଼ିବାକୁ ଯାଏ ଓ ମୋ ଜି ପି ଏସ୍ ଘଡ଼ିିକୁ ଅନ୍ କରିକି ସେଥିରେ ଟାଇମ୍ ଲିମିଟ୍ ଦେଇଥାଏ ମୋର ଲକ୍ଷ୍ୟ ଯେତେ ଟାଇମରେ ପହଞ୍ଚିବାର ଥାଏ ସେତେ ଟାଇମ୍ରେ ମୁଁ ଦୌଡ଼ିଥାଏ ଓ ଦୌଡ଼ି ସାରିଲା ପରେ ମୁଁ ଜି ପି ଏସ୍ ଘଡ଼ିକୁ ଦେଖେ ସମୟ ହିସାବରେ ପହଞ୍ଚି ଯାଇଥିଲେ ମୁଁ ଦୌଡ଼େ ନାହିଁ ଓ ସମୟ ନ ପୁରୁ ନ ସମୟ ପୁରି ନଥିଲେ ମୁଁ ଆଉ ଥରେ ଚେଷ୍ଟା କରିଥାଏ ଏମିତି କରିକି ମୁଁ ବହୁତ ଦିନ ଦୌଡ଼ିଛି ଓ ଦୌଡ଼ିବାରେ ମୁଁ ବହୁତ ପ୍ରାଇଜ୍ ଗୋଲ୍ଡ଼ ମେଡ଼ାଲିଷ୍ଟ ଆଣିଛି ଓ କିଛି ଟଙ୍କା ବି ମିଳିଥାଏ ଦୌଡ଼ିବାରେ ମୋତେ ବହୁତ ଭଲ ବି ଲାଗିଥାଏ ମୋର ଦେହ ସୁସ୍ଥ ରୁହେ ତ ମୁଁ ସବୁଦିନ ଦୌଡ଼ିବା ପାଇଁ ଯାଇଥାଏ ଓ ଜି ପି ଏସ୍ ଘଡ଼ି ମୋର ବହୁତ ସାହାଯ୍ୟ କରିଥାଏ ଏ ସେଥିପାଇଁ ମୁଁ ଜି ପି ଏସ୍ ଘଡ଼ି ବ୍ୟବହାର କରିଥାଏ